ହଁ ମାନସୀ ଟା ତ ମାନସୀ ତ ହଁ ହଁ କେମିତି ଅଛୁ ହଁ କହ ହେଉ ଠିକ୍ ଅଛି କେବେ ଡେଟ୍ ଫେଟ୍ ସବୁ ଫିକ୍ସ୍ କର ଟାଇମ୍ଟା ମୋତେ କହିବୁ ଯିବା ଆଉ କି ରଜ ଭିତରେ କି ତା ପୂର୍ବରୁ ଯିବା ଆଉ ଏ ପାଖା ପାଖି ଡେଟ୍ରେ ଆଉ ଆଉ ଠିକ୍ ଅଛି ରବିବାର ଦିନ ଯିବା ଆଉ ହଁ ହଁ କ'ଣ କି ଦୁଇ ଚାରି ଦିନ ଏମିତି ଦୁଇ ଚାରି ଜଣ ଖଣ୍ଡେ ଠିକ୍ ହୋଇଯିବା ଯିବା ଆଉ କେଉଁଥିରେ ଯିବା ଆରେ ଆମେ ମୋ ବସ୍ରେ ନ ଯାଇକି ଯଦି ଟ୍ରେନ୍ରେ ଯାଆନ୍ତେ ତ ବଢ଼ିଆ ହୁଅନ୍ତା

ହଁ ଆମେ ତାହେଲେ ସକାଳ ସାତଟାରୁ ବାହାରିବା ଘରୁ

ହଁ ହେଉ ଆଉ

ଆଛା ଆଛା ହେଉ ହଁ ମୁଁ ମୁଁ ସାଙ୍ଗମାନଙ୍କୁ ସବୁ କହୁଛି ଚାରି ପାଞ୍ଚ ଜଣ ଖଣ୍ଡେ ଏକାଠି ହୋଇକରି ଯିବା ଆଛା ହେଉ ତୁ କାହା ସହିତ ଆଉ ଯୋଗାଯୋଗ କରେ କଥା ହୁଅ

ହେଉ ଠିକ୍ ଅଛି ହଁ ଆରେ ଖାଇବାଟା ଯିବାଟା ଟ୍ରେନ୍ରେ ଯିବା ଆଉ ଖାଇବାଟା ହେଲା କି ହଁ ଯଦି ଟିଫିନ୍ କରିକି ନେବା ନେବା ନହେଲେ ସେଇଠି ଖାଇବା ସେଇଠି ବାହାରେ ଖାଇଦେବା ହଁ

ହଁ ଠିକ୍ ଅଛି ମୁଁ ତାଙ୍କ ସହିତ ଯାଇକି କଥା ହଁ ହଁ

ହଁ ହେଉ ହେଉ ଠିକ୍ ଅଛି ହଁ ହଁ ହଁ ହଁ ହଁ

ହଁ ହଁ ହଁ ଠିକ୍ ଅଛି ପିଲାମାନଙ୍କୁ ନେଇକି ଯିବା ସେମାନେ ବିି ବୁଲିବେ ଆମେ ବି ବୁଲିବା

ହଁ ହଁ ହେଉ ଠିକ୍ ଅଛି ହଁ ହଁ ହେଉ ହଁ ହଁ ରଖେ ମୁଁ ପରେ କଥା ହେବି ଆଉ କଲ୍ କରୁଛି ପଛରେ